ଶୀତଦିନେ ଆମେ ସବୁ ଗଛ ଲଗେଇଥାଉ ଆଉ ଶାଗ ଗଛ ଶାଗ କୋଶଳା ଶାଗ ଆଉ ଧନିଆପତର ପାଳଙ୍ଗ ଏଇସବୁ ଲଗାଏ ଆଉ ସେ ଭଲ ଠିକ୍ସେ ସବୁ ବଞ୍ଚେ ଆଉ ଏଇସବୁ ଲେମ୍ବୁ ଅଙ୍ଗୁର ସେଉ ଏଗୁୁରା ବଞ୍ଚିବା ଶୀତ ଦିନେ ଭାରି କଷ୍ଟ ଏଗୁୁରା ଠିକ୍ସେ ବଞ୍ଚିପାରେନି ଏଇଗୁଡ଼ା ଲଗେଇବା ଭାରି କଷ୍ଟ ଆଉ ବଞ୍ଚେନି ଆଉ ଯତ୍ନ ନେଲେ ବି ବଞ୍ଚେନି ଏରେ ଆଉ ଏଇସବୁ ଗଛ ଭଲ ହୁଏ ଆଉ ଶାଗ ଗଛ